ସାଧାରଣତଃ ଆମେ ବେଳାଭୂମି ବା ଜଙ୍ଗଲରେ ବୁଲିବା ପାଇଁ ପସନ୍ଦ କରୁ ବା ବୁଲିବାକୁ ଯାଉ ଆମ ଏରିଆରେ ପାହାଡ଼ ପର୍ବତ ନାହିଁ କେବଳ ଜଙ୍ଗଲ ନହେଲେ ବେଳାଭୂମି ସେଇ ବେଳାଭୂମି ବା ଜଙ୍ଗଲରେ ଆମେ ପରିଭ୍ରମଣ କରୁ